ଆମର ଯେମିତି ଘୁଷାଇ ମୁଷାଇ ଅଛନ୍ତି ସେମାନେ କହୁଛି ଏଗ୍ଜାମ୍ପଲ୍ ହେଉଛି ଗୋଟେ ପିଲାର ଶୁଆ ଆମ କିଛି ହଉନାହିଁ ସେଇ ଗୋଟେ ଗୋସାଇ ପାଖରେ ଗଲା ଗୋସାଇ କହିଲା କି ତମେ ତ ଜାଣିଛ ନା ଯେ ଗୋସାଇ ଗୋଟେ ଯାଦୁ କରିବ କ'ଣ କ'ଣ ଦବ ଫଳ ମୂଳ ଦେବ କହିବ ଏମିତି ଏମିତି ଖାଇଲେ ଆମ ନା କେମିତି ଅନ୍ଧବିଶ୍ୱାସ ଆମେ କରିବୁ ଅନ୍ଧବିଶ୍ୱାସ ଦେଖନ୍ତୁ ଯେମିତି ଯେ ଗୋଷାଇ ଗୋଟେ ଜାଦୁବାଦୁ କରୁଛି କହୁଛି ଯେ ଏତେ ଗୋଟେ ଦେହ ଖରାପ ହେଲା ଏମିତି ଏମିତି କିରିଲା ଠିକ୍ ହେବ ଏମିତି କଲା ମାତ୍ର କିଛି ହଉନାହିଁ ସେଇଟା ଗୋଟେ ଅନ୍ଧବିଶ୍ୱାସ ଗୋଷାଇ ମୋସାଇ ଆମେ ବିଶ୍ୱାସ ମିଶ୍ୱାସ କିଛି କରୁନାହିଁ ସେମାନଙ୍କୁ ପଡ଼େ ସେ ଫାଲତୁ ଗୋଷାଇ ମୋସାଇ ଆମେ ଆମର୍ ମୁନେ ଆମର୍ ଇଚ୍ଛାରେ ଆମେ କରିବୁ ସମସ୍ତେ ତମ ବିଷୟରେ ତମେ ଚଲିଥିବ ସେ ଗୋଷାଇମାନର ଆମର ମାନେ କ'ଣ ଲିଙ୍କ୍ ନାହିଁ ସେ ଆମର ମନେ ଆମର ଚାଲି ଥିବ ଆମର୍ ବିଷୟରେ